ଆମର୍ ଗାଁରୁ ହରିଶ ନରସିଂନାଥ୍ ଶହେ କୁଡ଼େ କିଲୋମିଟର୍ ହେସି ଯେନ୍ନେକି ବହୁତ୍ ବଡ଼୍ ଗୋଟେ ମାଉଣ୍ଟେନ୍ ଅଛେ ଏବଂ ଝରଣା ବି ଅଛେ ଆଉ ସେଟା ବହୁତ୍ ପୁରୁଣା ସେନେ ବହୁତ୍ ଗୁଡ଼ା ହିଷ୍ଟ୍ରି ଅଛେ ଯେନ୍ଟାକି ରାମାୟଣର ଗୋଟେ ବି ତାର୍ ସେତି ଗୁଟେ ଅଂଶ ଅଛେ ଯେନ୍ଟାକି ଆମର ମାଉଣ୍ଟାନ୍କେ ଗନ୍ଧମାର୍ଦନ ପର୍ବତ୍ କହେସନ୍ ସେଟା ନର୍ସିଂହନାଥ୍ର ସେନେ ଅଛି ସେନେ ବହୁତ୍ ପୁରୁଣା ଷ୍ଟୋରି ଅଛେ ଯେନ୍ଟାକି ହନୁମାନ୍ ଭଗବାନ୍ ଗୁଟେ ଅସୁର୍କେ ପିଛା କରିଥିଲେ ଆଉ ସେ ଅସୁର୍ଟା ଯାଇକରି ସେ ପର୍ବତ ଠାନେ ଲୁଚିକି ରହିଯାଇଥିଲା

ସେ ଜାଗାରେ ଏହାଦେ ସେଟାକେ ଗୁଟେ ମନ୍ଦିର୍ ବନେଇକରି ସେନେ ନର୍ସିଂହନାଥ୍ ମନ୍ଦିର ବନାହେଇଚେ ଆଉ ସେନେ ବହୁତ୍ ଗୁଡ଼ାଏ ବାହାରୁ ବି ମାନେ ବାହାର୍ ଦେଶ୍ର ଲୋକ୍ମାନେ ବି ଦେଖିଆଏସନ୍ ମାନେ ସେଟା ଗୋଟେ ଏତେ ସୁନ୍ଦର୍ ଜାଗାଟେ ଯେ ସେନ୍କେ ଗଲେ କି ମାନେ ସେନେ ଗୁଟେ ଏ ଝରଣାଟେ ଅଛେ ଯେନ୍ଟାକି ସେଥିରେ ପାନି କେଭେ ସୁଖେନି ଖରା ବର୍ଷା ସବୁଦିନେ ପାନି ହିଁ ତିଶିନ ସଦାବେଳେ ଝରଣା ବହୁତ ଥିଶିନ ସେ ଜାଗାରେ ଆଉ